ହେଲୋ ଆରେ ଭାଇ କ'ଣ କାଲି ଆଉ ଆସିନଥିଲ ସକାଳୁ ଚାଲିବା ପାଇଁ କଣ ଓଡ଼ିଶାରେ ମୋହନ ମାଝି ଆସିକି ସବୁ ଦରଦାମ ବଢ଼େଇ ଦେଲେଣି ଯେ କ'ଣ ମୋହନ ମାଝି ଆସିକି ସବୁ ରେଟ୍ ବଢ଼େଇ ଦେେଲାଣି କ'ଣ ସୁଭଦ୍ରା ଟଙ୍କା କେତେଟା ଦେଲାନି ଯେ ଏତେ ଏତେ ଟଙ୍କା ଲୋନ୍ ଆଣିକି ଗୋଟେ ବେପାର କରିପାର ନାହାନ୍ତି କିଏ କହୁଛ ସୁଭଦ୍ରା ଟଙ୍କା ନେଇକି ମୁଁ କୁକୁଡ଼ା କିଣିବି କିଏ କହୁଛି କ'ଣ କରିବି କ'ଣ ମୁଣ୍ଡ ଖରାପ କରିଦେଲେଣି ଲୋକ ହଁ ବା କ'ଣ କରିବ ହଁ ବା ଛାଡ଼ ବଡ଼ ବଡ଼ିଆଙ୍କର କିଛି ନାହିଁ ତ ମଧ୍ୟମ ଧରଣର ଲୋକମାନେ ହଇରାଣ ହେବା କଥା ଆଉ ଆଉ କ'ଣ ଖବର କ'ଣ ବର୍ଷା ପାଇଁ ଆସୁନଥିଲ ନା କ'ଣ ଓ ହ ହଉ ଦେଖିବା କ'ଣ ହଁ ଚାଲିଛି ଆଉ ଆଉ ସବୁ ଭଲ ତ ହଉ ହଉ ଛାଡ଼ ମୋର ଆଜି ଘରେ କ'ଣ କାମ ଅଛି ମୁଁ ମୋର ଯାଉଛି ହଁ କାଲି ଦେଖାହେଲେ କଥା ହେବା ଆଉ ହଉ ଯା